ଯେତେବେଳେ ଆମେ ଅଧିକ ସଂଖ୍ୟକ ଲୋକମାନଙ୍କ ପାଇଁ ରୋଷେଇ କରାହୁଏ ତ ସେତେବେଳେ ଆମର ଅଭିଜ୍ଞତା କ'ଣ ଥାଏ ନା ସବୁ ଜିନିଷକୁ ଆମେ ପାଖକୁ ଆଣିଥାଉ ଆଉ ପାଖରେ ଥିଲେ ସେଇଟା ସହଜ ହୋଇଥାଏ ଯେମିତିକି ଆମର ଆଗରେ କାଠ ଜାଳେଣୀ ମାନେ ଆମେ ଖୋଜି ଖୋଜି ଗୋଟେ ଗୋଟେ ପ୍ରସ୍ତୁତ କରାଯାଏ ଆଉ କାଠରେ ଆମର ହୁଏ ସେ କାଠରେ କ'ଣ ଜଳେଇକି ଆମର ସେ ରୋଷେଇ ସାମଗ୍ରୀ ଆମ ପ୍ରସ୍ତୁତ କରାଯାଏ ଆଉ ବର୍ତ୍ତମାନ ତ ଗ୍ୟାସ୍ ହୋଇଯାଇଛି ସେଇଟା ମାନେ କାଠ ଅପେକ୍ଷା ଗ୍ୟାସ୍ରେ ବହୁତ୍ ଜଲ୍ଦି ଆମକୁ ସହଜରେ ହୋଇଯାଇ ହୋଇଯାଉଛି ଆଉ ତରକାରୀରେ ବି ଆମର କ'ଣ କରାଯିବ ନା ମସଲା ଫସଲା ସବୁ ଜିନିଷକୁ ଆମେ କାଠ କିମ୍ବା ଚାଉଳ ଫାଉଳ ସବୁ ଜିନିଷକୁ ଆମେ ପାଖରେ ଆଗେ ପ୍ରସ୍ତୁତ କରି ରଖାହୁଏ ତା'ପରେ ଯାଇକରି ଆମେ କ'ଣ କରାହୁଏ ନା ତରକାରୀ କିମ୍ବା ରୋଷେଇ କି ଯେଉଁ ଜିନିଷ ହେଲେ ଗୋଟେ ପ୍ରସ୍ତୁତ କରାଯାଇଥାଏ ଆଉ ବେଶୀ ଲୋକଙ୍କ ପାଇଁ ଆମେ ରୋଷେଇ କଲାବେଳେ କ'ଣ ହୁଏ ନା ଘରେ ଯେତେବେଳେ ଆମର କାଠରେ ଆମେ ଯେତେବେଳେ ରୋଷେଇ କରୁଥାଏ ଲେଟ୍ ହୁଏ ଏଠାରେ କ'ଣ କରାହୁଏ ନା ବେଶୀ ଲୋକଙ୍କ ପାଇଁ ଆମେ କ'ଣ ହୁଏ ନା ବଡ଼ ବଡ଼ ଚୁଲି କିମ୍ବା ଗ୍ୟାସ୍ରେ ଆମେ ରୋଷେଇ କରିଥାଉ ଆଉ ସବୁ ଜିନିଷକୁ ଆଗରେ ଆଣିକି ଆମର ପାଖରେ ରଖିଥାଉ ଯେଉଁଟା ଯେତେବେଳେ ଦରକାରରେ ଆସେ ସେତେବେଳେ ଆମେ କ'ଣ କରିଥାଉ ନା ବ୍ୟବହାର କରିକି ଆମେ ସବୁ ଜିନିଷକୁ ପ୍ରସ୍ତୁତ କରିଥାଉ ଆଉ ତରକାରୀ ପତ୍ରରେ ସେମିତି ଆମେ କ'ଣ କରିଥାଉ ନା ମସଲା ଫସଲା ଯେତେ ସବୁ ସାମଗ୍ରୀ ଆମର ରହିଛି ମାଂସ ମାଛ କିମ୍ବା ଯେକୌଣସି ଘାଣ୍ଟ ଫାଣ୍ଟ ହେଉ ଆମେ ରୋଷେଇ କରିବା ଯେତେ ସାମଗ୍ରୀ ରହିଛି ଆମର ଖାଇବା ପାଇଁ ସେହି ଜିନିଷଟାକୁ କ'ଣ କରିଥାଉ ନା ପାଖରେ ଆଣିକି ରଖିଥାଉ ରଖିଲା ପରେ ସେ ଜିନିଷକୁ ଆମେ ଜଲ୍ଦି ବ୍ୟବହାର କରିକି ମାନେ ସେଇଟା ରନ୍ଧା ରନ୍ଧି କରିକି ସେମାନଙ୍କୁ ବାଢ଼ିକି ଖାଇବା ପାଇଁ ଦେଇଥାଉ